ଆଜିକାଲି ତ ଦୁନିଆରେ ଫଟୋଗ୍ରାଫିରେ ବହୁତି ଇନକମ୍ ହେଉଛି ବହୁତ ଭଲ ଭଲ କି ଫଟୋଗ୍ରାଫି ଏବେ ଫଟୋଗ୍ରାଫି ଆଜିକା ଡେ'ରେ ଆଜିକାଲି ଛୋଟଛୁଆଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ସମସ୍ତ ପର୍ଯ୍ୟନ୍ତ ସବୁ ଫଟୋଗ୍ରାଫି ହିଁ ମାନେ ତାଙ୍କର ସବୁ ଫଟୋ ଉଠାଉଠି ସବୁ ମାନେ ସବୁ ଭଲ ଚାଲିଛି ଆଉ ଗୋଟେ ଛୁଆର ଯଦି ଗୋଟେ ଛୁଆର ଯଦି ଜନ୍ମ ହେଉଛି ଜନ୍ମଠାରୁ ଆରମ୍ଭ କରି ସିଏ ବୁଢ଼ାବୁଢ଼ୀ ହେବ ପର୍ଯ୍ୟନ୍ତ ଫଟୋସୁଟ୍ ଚାଲିଛି ମାନେ ତାର ଏକୋଇଶିଆ ଠାରୁ ଆରମ୍ଭ କରି ପୂଜା ଯେତେ ସବୁ ଆରମ୍ଭ କରି ସବୁଥିରେ ହିଁ ଫଟୋଗ୍ରାଫିକୁ ହିଁ ଏ ବେଶୀ ଗୁରୁତ୍ୱ ଦିଆହେଉଛି କାହିଁକିନା ସେ ଯେତେବେଳେ ବଡ଼ ହେବ ଦେଖିବ ତା'ର ପିଲାବେଳର ଫଟୋ ଧର ଯେଉଁମାନେ ଯୌବନର ଫଟୋ ସବୁ ଦେଖିପାରିବ ନା ନାଇଁ ତ ସେଥିପାଇଁ ଫଟୋଗ୍ରାଫିକୁ ଏବେ ବହୁତ ଗୁରୁତ୍ୱ ଦିଆହେଉଛି ଯଦି କିଏ ଫଟୋଗ୍ରାଫିକୁ ଏକ ବୃତ୍ତିଭାବେ ଗ୍ରହଣକରେ ତା'ହେଲେ ମୁଁ ବି ଚାହିଁବି ତାକୁ ପରାମର୍ଶ ଦେବିକି ସେ ସେ ବି ସେହି ବୃତ୍ତିଟାକୁ ହିଁ ମାନେ ଗ୍ରହଣ କରୁଛି ଫଟୋଗ୍ରାଫିରେ କାହିଁକିନା ଫଟୋଗ୍ରାଫିରେ ବହୁତ ହିଁ ଇନକମ୍ ଭଲ ଇନକମ୍ ଯଦି ଗୋଟେ ଛୁଆର ଜନ୍ମଠାରୁ ଆରମ୍ଭକରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ଫଟୋସୁଟ୍ ଚାଲିଥିବ ମାନେ ଫଟୋ ମାନେ ଯେଉଁ ଉଠା ଚାଲିଥିବ ତା'ହେଲେ କ'ଣ ପାଇଁ ବି ଇନକମ୍ ନ ହେବ ମାନେ ସବୁଥିରେ ଭଲ ହିଁ ଇନକମ୍ ହେଉଛି ଯେଉଁଠିକି ଯିବୁ ସବୁଠି ଫୋଟଗ୍ରାଫର ମାନେ ଠିଆ ହେଇଥିବେ ଫଟୋ ଉଠେଇବେ ବୋଲି ହେବ ହେ ଏଥିରେ ତ ବହୁତି ଇନକମ୍ ଭଲ ଏଇଟା ଯଦି କିଛି କେହି ଯଦି ଏଇଟାକୁ ଗୋଟେ ବୃତ୍ତି ଭାବରେ ଗ୍ରହଣ କରିବାକୁ ଚାହୁଁଛନ୍ତି ତା'ହେଲେ ବହୁତ ହିଁ ଭଲ କାହିଁକିନା ଏଥିରେ ବହୁତି ହିଁ ଇନକମ୍ ଭଲ ହେବ ନିଜେ ଭଲ ସେ ପରିଚାଳିତ କରିବ ବହୁତି ହିଁ ଭଲ ନିଜେ ଏଁ ବହୁତ ହିଁ ଏଥିରେ ଇନକମ୍ ବହୁତ ସୁବିଧା ବି ବହୁତ ମାନେ ଭଲ ଫଟୋସୁଟ୍ କଲେ ଗୋଟେ ଭଲ ଯେହେତୁ ଉଠେଇଥିବ ଏତେ ପ୍ରସଂଶା ବି ପାଇବ ଏମିତି ଫଟୋଗ୍ରାଫି ଗୋଟେ ଭଲ ବୃତ୍ତି